ମୁଁ ମୋର ନିଜର ହବି ଭାବରେ ଜ୍ୟୋର୍ତିବିଜ୍ଞାନକୁ ଗ୍ରହଣ କରିଛି ଏହିକି ଯେ ମୋତେ ମୋ ନିଜ ବିଷୟରେ ନିଜ ଘର ବିଷୟରେ ସବୁ ଜାଣିବା ପାଇଁ ମୋତେ ପସନ୍ଦ ଲାଗେ ଜ୍ୟୋର୍ତିବିଜ୍ଞାନ କେଉଁଠି ଘରର କ'ଣ ସମସ୍ୟା ଥାଏ ଏସବୁ ବିଷୟରେ ମୋତେ ବହୁତ ଭଲ ଲାଗେ ଶୁଣିବା ପାଇଁକି